ହଁ କିଏ କହୁଥିଲେ ହଁ ହଁ କୁହନ୍ତୁ କୁହନ୍ତୁ ଆଜ୍ଞା ମୁଁ ମୁଁ ମୁଁ ସାର୍ ନୁହେଁ ମ୍ୟାଡ଼ମ୍ କହୁଛି ହଁ ହଁ କ'ଣ ପ୍ରୋବ୍ଲେମ ହେଇଛି ଆଜ୍ଞା ଆଚ୍ଛା ଆଚ୍ଛା ଆଚ୍ଛା ତା'ହେଲେ ତ ମୋତେ ଯିବାକୁ ସେଠିକି ପଡ଼ିବ ଆଜ୍ଞା ଠିକ୍ ଅଛି ମୋତେ ଯିବାକୁ ପଡ଼ିବ ଠିକ୍ ଅଛି ଠିକ୍ ଅଛି ମୁଁ ଡକ୍ଟରଙ୍କ ସହିତ କଥାବାର୍ତ୍ତା କରି ତୁମ ସେ ଗୋଷ୍ଠୀ କ୍ଷେତ୍ରକୁ ପଠାଇବି ଯାହାଫଳରେ ଆପଣଙ୍କର ସବୁ ଅସୁବିଧାର ସୁବିଧା ହେଇପାରିବ ଆପଣ ଯେଉଁ ରୋଗରେ ସବୁ ସମ୍ମୁଖୀନ ହେଉଛନ୍ତି ଯାହାର ତା'ର ଚିକିତ୍ସା ଠିକ୍ ଠିକ୍ ଭାବରେ କରାଯାଇପାରିବ ଆପଣ ମୁଁ ମୁଖ୍ୟ ମୁଖ୍ୟ ଚିକିତ୍ସାଙ୍କ ସହିତ କଥା ହେଇକି ସେଇଠି ବେଡ଼ର ବ୍ୟବସ୍ଥା କରିବି ଯାହା ସବୁ ଅସୁବିଧା ଅଛି ତା'କୁ ପୂରଣ କରିବାକୁ ଚେଷ୍ଟା କରିବି ମୁଁ ମୋ ପକ୍ଷରେ ଅନେକ ହଁ ହଁ ମୁଁ ଆରି ଭିତରେ ଯିବି ତା'ହେଲେ ମୁଁ ଏତେ ଜାଣିନଥିଲି ଆପଣ ମୋତେ କହିସାରିଲେଣି କହି ମୁଁ ନିଶ୍ଚିତ ସେ ଯାଗାକୁ ଯିବି ଏବଂ ତା'ର ତା'ର କ'ଣ ଅସୁବିଧା ହେଉଛି ଅସୁବିଧା ସବୁ ପୂରଣ କରିବି ସେ ବିଷୟରେ ସବୁ ମତାଦା କରିବେ ମୁଁ ଚିକିତ୍ସାଙ୍କ ସହିତ କଥା ହେଇକି ତା ସବୁ ବନ୍ଦୋବସ୍ତ କରିବି ଆପଣ ଅଧର୍ଜ୍ୟ ହୁଅନ୍ତୁନି ସବୁ ବ୍ୟବସ୍ଥା କରିବି ଠିକ୍ ଅଛି ହଁ ହଁ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି